ଆମର ତ ସାଇବର ଠକେଇ ତ ବହୁତ ପ୍ରକାର ଚାଲିଛି ଦୈନଦିନ ଭାବରେ ଆମେ ଯାହାସବୁ ଖବର କାଗଜ ବା ନିଉଜ୍ ଟେଲିଭିଜନରେ ଯାହାସବୁ ଦେଖୁଛୁ ଡେଲି କିଏ ନା କିଏ ଗୋଟେ ସାଇବର ଠକେଇରେ ଠକେଇ ହେଇଥିବେ ଏହା ଉଚିତ୍ ନୁହେଁ ହେଲା ଏଥିପାଇଁ ଆମେ ସତର୍କ ରହିବା ଦରକାର କିପରି ଭାବରେ ଯେ ଅଜଣା ବ୍ୟକ୍ତି କଲ୍ କରୁଛି କିମ୍ବା କୋଣସି ପ୍ରକାର ଅଫର୍ ବା ଲାଳସା ଦେଖାଉଛି ସେ ଲାଳସାକୁ ନିବୃତ ହେବା ଦରକାର ଏବଂ ଆମର ଯେଉଁ ନିଉଜ୍ରେ ବାହାରିଛି ବିଭିନ୍ନ ପ୍ରକାର ଅସ୍ୱାଭାବିକ ଫଟୋଚିତ୍ର ଭିଡ଼ିଓ ଏଗୁଡ଼ାକ ଟିକିଏ ଆମପାଇଁ ଉଚିତ୍ ନୁହେଁ ଏଇଟା ସମାଜକୁ କୁପ୍ରଭାବ ପକାଇଥାଏ ଯାହାଦ୍ଵାରାକି ଆମର ପରବର୍ତ୍ତୀ ପିଢ଼ି ଖରାପ ବାଟକୁ ଯାଇଥାନ୍ତି ସେହିପ୍ରକାର ନିଉଜ୍ ଗୁଡ଼ାକ ସେହିପ୍ରକାର ଖବର କାଗଜ ଗୁଡ଼ାକ ଛାଡ଼ିବା ଉଚିତ୍ ନୁହେଁ ଏହା ଏହାଦ୍ୱାରା ଆମ ସମାଜ ନିମ୍ନ ଆଡ଼କୁ ଗତି କରିଥାଏ ତେଣୁ ଏଥିପ୍ରତି ଦୃଷ୍ଟି ଦେଲେ ଭଲ ହେବ ଏବଂ ସରକାରଙ୍କୁ ମଧ୍ୟ ଏପ୍ରତି ଦୃଷ୍ଟି ଆକ୍ଷେପ କରିବା ଉଚିତ୍ ଏହା ଆମମାନଙ୍କର ସମସ୍ତଙ୍କ ପ୍ରତି ଏକ ଭଲ ସେବା ହାବ ଭାବରେ ଗ୍ରହଣ କରିବ